ମୁଁ ପଶୁମାନଙ୍କୁ ବହୁତ ଭଲ ପାଏ ପଶୁ କହିଲେ କୁକୁର ବଳଦ ଗାଈ କୁକୁଡ଼ା ପକ୍ଷୀ ଏହିଟା ହୋଇଗଲା ଏମିତି ସବୁ ପଶୁପକ୍ଷୀମାନଙ୍କୁ ମୁଁ ବହୁତ ଭଲ ପାଏ ଘରେ ମଧ୍ୟ ଆମେ ରଖିଥିଲୁ ବଳଦ ଦୁଇଟା ରଖିଥିଲୁ ଗାଈ ଗୋଟିଏ ରଖିଥିଲୁ ତାର ବାଛୁରି ମଧ୍ୟ ଥିଲା ଆଉ କୁକୁର ଗୋଟିଏ ଛୋଟ ଥିଲା ତା ମା ପାଖରୁ ମୁଁ ତାକୁ ନେଇଆସିଥିଲି ଆଉ ସିଏ ଦେଖିବାକୁ ତାର ବ୍ଲାକ୍ କଲର୍ ତାକୁ ପପି ନା ଦେଇଥିଲି ଆଉ ତାର ବେକରେ ଗୋଟିଏ ରସି ବାନ୍ଧିକି ତାକୁ ଯୁଆଡ଼େ ଗଲେ ଧରିକି ଯାଏ ଘରେ ମଧ୍ୟ ବନ୍ଧା ହୋଇକି ରୁହେ ତାକୁ ଛୋଟ ବେଳେ କ୍ଷୀର ଖାଇବାକୁ ଦେଉଥିଲି ଆଉ ତାକୁ ଦିଆହୁଏ ଦୋକାନରୁ ବିସ୍କୁଟ ପାଉଁରୁଟି ସବୁ ଅମୁଲ ଆଣିକିରି ଦିଆହୁଏ ମୁଁ ନଥିଲେ ବି ଘରେ ମଧ୍ୟ ଦିଅନ୍ତି ତାକୁ ସବୁବେଳେ ଖାଇବା ଭଲରେ ଦିଆହୁଏ ଆଉ ସିଏ ଛୋଟ ଥିଲା ବେଲେ ଟିକେ କଥା ମାନୁନଥିଲା ତାପରେ ଯେମିତି ଟିକେ ବଡ଼ ହେଲା ସେ ଧୀରେ ଧୀରେ ସମସ୍ତଙ୍କ କଥା ବୁଝିକିରି କଥା ମାନେ ଯେଉଁଠି କହିଲେ ଯାଏ ଆଉ କାହାକୁ ଚବା ଚବି ମଧ୍ୟ କରେ ନାହିଁ ଆଉ ନିଜ ସାଙ୍ଗେରେ ଚିହ୍ନିଥିବା ଲୋକଙ୍କ ସାଙ୍ଗର ପାଖକୁ ଯାଏ ଆଉ ଆମର ଘର ଚାରିପାଖରେ ହିଁ ରୁହେ ଆଉ କାହାରିକୁ କିଛି ଅପଘାତ କରେ ନାହିଁ ଆଉ ସାଙ୍ଗରେ ଆମର ଖେଳା ବୁଲା କରେ ଆଉ ଯେଉଁ ବଳଦ ଦୁଇଟା ଥିଲେ ଆମେ ଚାଷ କରୁଥିଲୁ ଧାନ ଚାଷ କରୁଥିଲୁ ଆଉ ସେ ବଳଦକୁ ଥିର ପାଣି ସବୁ କୁଣ୍ଡା ସବୁ ଦିଆହେଉଥିଲା ଘାସ କାଟିକିରି ଡେଲି ଦିଏ ଖାଇଆକୁ ଆଉ ସେମାନେ ତାଙ୍କୁ ବହୁତ ବଳ ପାଏ ତାକୁ ଗାଧେଇ ପାଧେଇକିରି ମୁଁ ସଫାସୁତୁରା କରି ରଖେ ଆଉ ସକାଳୁ ଉଠିଲେ ଗୋବର ଫୋବର ସବୁ ଧୁଆଧୁଇ ହୁଏ ତାଙ୍କୁ ମଧ୍ୟ ବାହାରକୁ ଆଣିକିରି ଶୀତ ଦିନରେ ଖରା ଜାଗାରେ ରଖାହୁଏ ଆଉ ତାଙ୍କୁ ଭଲରେ ଖାଇବାକୁ ଦିଆ ହୁଏ ତାଙ୍କର ଚିକିତ୍ସା କରା ହୁଏ ଆଉ ସବୁବେଲେ ସେମାନେ ଆମ ପାଖରେ ଥାଆନ୍ତି ଆଉ ଗାଈ ଗୋଟିଏ ମଧ୍ୟ ଥିଲା ଗାଈରେ କ୍ଷୀର ଆମେ ସମସ୍ତେ ପରିବାର ଯେତେ ଖାଉଥିଲୁ ଗୋଟିଏ ବାଛୁରି ଥିଲା ସିଏ ବି ମଧ୍ୟ ଖାଉଥିଲା ତାର ପେଟ ପୁରିକିରି ଆମେ ଯେଉଁ କ୍ଷୀରଟା ଆଣୁ ସମସ୍ତେ ଖାଉ ତାର କ୍ଷୀରରେ ବି ଛୋଟ ଛୁଆମାନେ ଆମର ଖାଉଛନ୍ତି ବହୁତ ବଢ଼ିଆଁ ଗାଈଟା ବି ଆମକୁ ବହୁତ କିଛି ଦେଉଛି ଆଉ ଏତିକି କହିବାକୁ ଗଲେ ପଶୁପକ୍ଷୀ ନ କହିପାରିବା ପଶୁପକ୍ଷୀ ସେମାନେ ସବୁ କିଛି ବୁଝିପାରୁଛନ୍ତି ଆଉ ସେମାନେ ତା ସେମାନଙ୍କର ପାଟି ମଧ୍ୟ ଫିଟୁ ନାହିଁ ଆମେ ଯେମିତି ତାଙ୍କର ଭୋକ କଲା ସମୟଟା ଜାଣିକି ତାକୁ ଖାଇବାକୁ ଦେବା କଥା ଉଚିତ ସମୟରେ ତାଙ୍କୁ ଠିକ୍ ଯତ୍ନ ନେବା କଥା ତାଙ୍କୁ ରହିବାକୁ ଭଲ ଜାଗା ଦରକାର ଆମର ଆଜବେଷ୍ଟର ଘର ଥିଲା ତଲେ ଆମେ ପ୍ଲାସ୍ଟର୍ କରି ଦେଇଥିଲୁ ଭଲ ଜାଗା ଖଣ୍ଡେ ଥିଲା ରହୁଥିଲେ ବହୁତ ବଢ଼ିଆଁ ଆଉ ସେମାନଙ୍କର ଗୋଟିଏ ଧଳା ଥିଲା ଆଉ ଗୋଟିଏ ଗୋରା ଥିଲା ଦୁଇ ଜଣଙ୍କର ବଡ଼ ବଡ଼ ଶିଙ୍ଗ ଥିଲା ଆଉ ପଶୁମାନଙ୍କୁ ମୁଁ ବହୁତ ଭଲ ପାଏ